ଗ୍ରାମ ଆମ ଗ୍ରାମ ସମୁଦାୟରେ ଓଡ଼ିଶୀ ଡ୍ୟାନ୍ସ ଭାରତୀୟ ନାଟ୍ୟମ୍ ଇତ୍ୟାଦି ପ୍ରକାର ଡ୍ୟାନ୍ସ ମାନ ହେଇଥାଏ କଲେଜ୍ ସ୍କୁଲ୍ ସପ୍ ପୂଜା ଇତ୍ୟାଦିରେ ମଧ୍ୟ ହିପ୍ହପ୍ ଡ୍ୟାନ୍ସ ଇତ୍ୟାଦି ପ୍ରକାର ଡ୍ୟାନ୍ସ ମଧ୍ୟ ହେଇଥାଏ କିନ୍ତୁ ଭାରତୀୟ ନାଟ୍ୟମ୍ ଏବଂ ଓଡ଼ିଶୀ ଡ୍ୟାନ୍ସ ସେଇଟା ସାଂସ୍କୃତିକ ଡ୍ୟାନ୍ସ ସେଇଟା ଓଡ଼ିଶାରେ ଏବଂ ବହୁତ ସାଂସ୍କୃତିକ ଅନୁଷ୍ଠାନରେ ଭାରତୀୟ ନାଟ୍ୟମ୍ ଏବଂ ଓଡ଼ିଶୀ ଡ୍ୟାନ୍ସ ହେଇଥାଏ ତା'ପରେ ଆହୁରି ଓଡ଼ିଶାରେ ସାନ୍ତାଳି ଡ୍ୟାନ୍ସ ତା'ପରେ ଆଦିବାଶୀ ଡ୍ୟାନ୍ସ ଇତ୍ୟାଦି ପ୍ରକାର ଡ୍ୟାନ୍ସ ମଧ୍ୟ ଅଛି ଓଡ଼ିଶାରେ ବହୁତ ପ୍ରକାର ଲୋକ ବାସ କରନ୍ତି ସେଥିରେ ବହୁତ ପ୍ରକାର ଡ୍ୟାନ୍ସ ଏଠାରେ ଦେଖିବାକୁ ମିଳିଥାଏ ନାଚି ନୃତ୍ୟ କଲେ ସେମାନଙ୍କ ମନରେ ନୃତ୍ୟ କଲେ ମନରେ ଗୋଟେ ଖୁସି ଏବଂ ଉତ୍ସାହିତ ହୋଇଥାଏ ନାଚ ସେମାନେ ନିଜ ଇଚ୍ଛାରେ ନାଚନ୍ତି କାରଣ ତାକୁ ଡ୍ୟାନ୍ସ କରିବାକୁ ବା ନୃତ୍ୟ କରିବାକୁ ଭଲ ଲାଗେ ତେଣୁକରି ତାକୁ ସେ ଡ୍ୟାନ୍ସ କରନ୍ତି